ହ୍ୟାଲୋ ଆଜ୍ଞା ଆପଣ ସେଇ ପାତ୍ର ଟ୍ରାଭେଲ୍ରୁ କହୁଛନ୍ତି ହଁ ଏଇ ଯେଉଁ ଗାଡ଼ି ବୁକ୍ କରିଥିଲି ଗାଡ଼ି ଏବେ ପର୍ଯ୍ୟନ୍ତ ଆସିଲା ନାଇ କ'ଣ ଅସୁବିଧା ହେଇଛି କି କାହିଁକି ଗାଡ଼ି ବି ଲେଟ୍ ହେଲା

ଗାଡ଼ି କେତେ ସମୟରେ ଲାଗିବ ଗାଡ଼ି କ'ଣ ପ୍ରୋବ୍ଲେମ୍ ହେଇଥିଲା କି ଆଜ୍ଞା ଗାଡ଼ି ଆଚ୍ଛା ଆଚ୍ଛା ହେଉ ଗାଡ଼ି ପ୍ରୋବ୍ଲେମ୍ ଦେଖାଗଲା ତ ସେଇଥିପାଇଁ ଆପଣ ଆସିପାରିଲେ ନାହିଁ ହେଉ ଠିକ୍ ଅଛି ଗାଡ଼ି ଭିତରେ ଗାଡ଼ି ଆପଣ ଲଗାନ୍ତୁ କାରଣ ସମୟ ଚାଲିଯାଉଛି ଆଉ ବହୁତ ସମୟ ଆମେ ଅପେକ୍ଷା କଲୁଣି ଆଉ ତେଣୁ ଶୀଘ୍ର ଆପଣ ପହଞ୍ଚିବାର ବ୍ୟବସ୍ଥା କରନ୍ତୁ

ଆମର ଏଇ ଆମର ଘର ପାଖରେ ସ୍କୁଲ୍ଟି ଅଛି ହେଲା ତେଣୁ ସ୍କୁଲ୍ ପାଖରେ ଆପଣ ରହିବେ ସ୍କୁଲ୍ ପାଖରେ ଆମ ଘର